ହଁ ମ୍ୟାମ୍ ବୋଲିୟେ ସରି କୁହନ୍ତୁ ହ୍ୟାଲୋ ହଁ ହ୍ୟାଲୋ ହଁ ମ୍ୟାମ୍ କୁହନ୍ତୁ ମେଡ଼ିକାଲ୍ରେ ବହୁତ ପ୍ରକାର ସୁବିଧା ଅଛି

ଚବିଶ୍ ଘଣ୍ଟା ନାଇଁ କି କରେଣ୍ଟ୍ ଥିବ ମେଡ଼ିକାଲ୍ରେ ତା'ପରେ ପିଇବା ପାଣି ପାଇଁ ମଧ୍ୟ ଗରମ ପାଣି ଥିବ ଥଣ୍ଡା ପାଣି ଥିବ ଏବଂ ବହୁତ ଗୁଡ଼ାଏ ସୁବିଧା ବି ଅଛି ଯେମିତି ଖାଇବା ମଧ୍ୟ ପେସେଣ୍ଟ୍ ପେସେଣ୍ଟ୍କୁ ଖାଇବା ମଧ୍ୟ ଭଲ ଭାବରେ ଦିଆଯାଏ ଏବଂ ହସ୍ପିଟାଲ୍ର ଯେତେ ସବୁ ରୁମ୍କୁ ମଧ୍ୟ ଭଲ ଭାବରେ ଦିନକୁ ତିନିରୁ ଚାରି ଥର ସଫା କରିଦିଆଯାଏ ଏବଂ ହସ୍ପିଟାଲ୍ର ଚାରି ଚାରିଆଡ଼େ ସଫା ସୁତୁରା ରଖିଥାନ୍ତି ଏବଂ ଡକ୍ଟର୍ ଡକ୍ଟର୍ ବି ସଠିକ୍ ଟାଇମ୍ରେ ଆସନ୍ତି ମେଡ଼ିସିନ୍ ବି ବହୁତ ଭଲ ଭାବରେ ଦିଆହୁଏ ନାଇଁ ଫାଷ୍ଟ୍ ଚେକପ୍ କରନ୍ତି ଭଲ ଭାବରେ ତା'ପରେ ଟେଷ୍ଟ୍ କରିବା ପାଇଁ କୁହନ୍ତି ଭଲସେ ଟେଷ୍ଟ୍ ଟେଷ୍ଟ୍ ବି କରନ୍ତି ବ୍ଳଡ଼୍ ଟେଷ୍ଟ୍ ଯିଏ ଟେଷ୍ଟ୍ ବି ନାଇଁ କି ଭଲ୍ସେ କରନ୍ତି ତା'ପରେ ଭଲ ମେଡ଼ିସିନ୍ ବି ଦିଅନ୍ତି

ବହୁତ ଭଲ କାମ କରେ ଔଷଧ ପତ୍ର ସୁଧା ଠିକ୍ ଆମେ ହଁ ବହୁତ ଶୀଘ୍ର ହିଁ ଭଲ ହୋଇଯାଉଛନ୍ତି ହଉ ଆଉ ଯଦି କ'ଣ କହିବାର ଅଛି ଯଦି କୁହନ୍ତୁ

ତା'ହେଲେ ରଖୁଛି ମୁଁ